ହଁ ମୁଇଁ ସାର୍ ଗୋଟେ ସାମ୍ବାଦିକା ଓଡ଼ିଶାର ଗୋଟେ ନ୍ୟୁଜ୍ ଚ୍ୟାନେଲ୍ର ଛୋଟିଆ ନ୍ୟୁଜ୍ ଚ୍ୟାନେଲ୍ ମୋର ନାଁ ସୁରେନ୍ଦ୍ର ବାଗ ମୁଇଁ ଆପଣଙ୍କର ସମ୍ପ୍ରଦାୟ ସମୟରେ ସେ ବିଷୟରେ ଜାଣିଲି ସେଥିପାଇଁ ମୁଇଁ ଫୋନ୍ କରିଛେଁ ସେ ବିରିୟାନୀ ବିଷୟରେ କିଛି ଜାଣବାର୍କେ ଆମେ ଚାହୁଁଛେ ସେଥିପାଇଁ ଶୁଣନ୍ତୁ ସେଥିପାଇଁ ମାନେ ମିନିମମ୍ ରେଟ୍ଟା କ'ଣ ଅଛି ଆପଣଙ୍କ ଅଞ୍ଚଳରେ ବିରିୟାନିର

ଆଚ୍ଛା ଆଚ୍ଛା ଆପଣଙ୍କ ଠାରୁ ଯଦି ଗୋଟେ ଛୋଟିଆ ଗ୍ରାହାକଟେ ନେବା କଣ୍ଟିନ୍ୟୁ ନେଉଛି ସାମଗ୍ରୀ ଚିକେନ୍ କିମ୍ବା ମଟନ୍ ଦୁଇଟା ନେଉଛି ସେଇ ଟାଇମ୍ରେ କିଛି ଡିସ୍କାଉଣ୍ଟ୍ ଦିଅନ୍ତି କି ଆପଣ ଆପଣଙ୍କ ଅଞ୍ଚଳରେ ସେନ୍ତା ବିରିୟାନୀ ଯେଉଁ ବିଜନେସ୍ କରୁଛନ୍ତି ଆପଣ ସେ ଅଞ୍ଚଳରେ ମାହଲ କେମିତି ଅଛି ଲୋକମାନେ କେମିତି ରେସ୍ପନ୍ସ କରୁଛନ୍ତି ହଁ

ହଁ ଆପଣଙ୍କର ମାନେ ବିଜନେସ୍ର ବା ବିରିୟାନିର ପ୍ରଚାର ପ୍ରସାର ଟିକେ ବହୁତ ଦରକାର ହଁ ନିଶ୍ଚୟ ନିଶ୍ଚୟ ଆମର ଆମର ତରଫରୁ ଆମେ ଆପଣଙ୍କୁ ନିଶ୍ଚୟ ସହଯୋଗ କର୍ମୁ ଆପଣଙ୍କ ବିରିୟାନିର ପ୍ରଚାର ପ୍ରସାର ହେଲେ ଆମେ ଆଜିଠାରୁ ଲାଗିଯିବୁ ଧନ୍ୟବାଦ